ହଁ ମ୍ୟାଡ଼ମ୍ ସବୁ ହେଇଯାଇଛି

ହଁ ସବୁ ମଗା ସରିଛି ଆଧାର କାର୍ଡ଼ ଆକାଉଣ୍ଟ୍ ନମ୍ବର ସବୁ ମାଗିସାରିଛି ହଁ ଆଉ ଦୁଇ ଚାରି ଜଣଙ୍କର ବାକି ଅଛି ହଁ ହଉ ଠିକ୍ ଅଛି ହଁ ଚାଳିଶ ଜଣକର ଅଛି ଜେରକ୍ସ ଅଛି ହଉ ଠିକ୍ ଅଛି ସେ ଯେଉଁ ଚାରିଜଣକର ବାକି ଅଛି ଦୁଇ ଚାରିଦିନ ପରେ ଦେଲେ ଚଳିବ କି ହଁ ସବୁ ଗାଁ ବାହାରକୁ ପଳାଇଛନ୍ତି କିଏ କଟକ କିଏ ଭୁବନଶ୍ୱର ଯାଇଚନ୍ତି ହଁ ହଉ ଠିକ୍ ଅଛି ମ୍ୟାଡ଼ାମ୍ ଯେଉଁ ମାଣ୍ଡିଆ ଦିଆହେଉଛି ଜଣକ ପିଛା କେତେ କିଲୋ ଲେଖାଏଁ ଦିଆହେଉଛି ସେଇଟା ପଚାରୁଥିଲେ ତ କହିବାପାଇଁ

ହଁ ଠିକ୍